ବାହାରକୁ ଯାଇ ଓଡ଼ିଶାରେ ମଜା କରିବା ପାଇଁ ସ୍ଥାନ ହେଉଛି ଓଡ଼ିଶା ଭିତରେ ଅଛି ଗୋଟେ ଯେଉଁଟା ହଉଚି ମାଆ ସମଲେଇ ଗୋଟେ ବଢ଼ିଆ ଜାଗା ଘଣ୍ଟେଶ୍ଵରୀ ଗୋଟେ ବଢ଼ିଆ ଜାଗା ସେଠି ପାୱାର୍ ହାଉସ୍ ଚାଲିଛି ଇଲେକ୍ଟ୍ରି ଉତ୍ପାଦନ ଚାଲିଛି ପାଣିର ଝରଣା ଯେମିତି ଝରୁଛି ହୀରାକୁଦ ବନ୍ଧ ନଦୀବନ୍ଧ ଯୋଜନାକୁ ଦେଖିବାକୁ ସେଠି ପାଣି କେମିତି ବନ୍ଦ କରାଯାଇ ଛଡ଼ାଯାଉଛି ଏସବୁର ମଜ୍ଜା ଅଲଗା ଲାଗେ ଆଉ ଗୋଟେ ଡ଼େରାସ୍ ଯେଉଁଟା ସେଠି ଝୁମ୍କା ମଧ୍ୟ ସେଠି ଗୋଟେ ଅଛି ଡ଼େରାସ ଗୋଟେ ଅଛି ସେଠି ସେମିତି ଛୋଟିଆ ଡ୍ୟାମ୍ଟେ କରାଯାଇଛି ସେଠି ମଧ୍ୟ ପାଣିକୁ ରୋକାଯାଇ ସେଥିରୁ ଜଳ ରୁ କେମିତି ବିଦ୍ୟୁତ୍ ଉତ୍ପାଦନ କରାଯାଉଛି ସେଠି ଗୋଟେ ମଜ୍ଜା ଜଙ୍ଗଲ ଭିତରେ ରୋଷେଇ କରିବାର ଗୋଟେ ନିଆରା ମଜ୍ଜା ସେଠି ଅଛି ବହୁତ ବଢ଼ିଆ ଜାଗା ସେଇଟା ଏବଂ ସେଠାକୁ ଯାଇକି ମାନେ ଯେମତି ଆମର ଆଉ ଗୋଟେ ରହୁଚି ମୋଟୋରିରେ ରହୁଛି ଆମର ବେନୁପଡ଼ା ଗାଦି ଗୋଟେ ଭଲ ଜାଗା ସେଇଭଳି ଆହୁରି ଗୋଟିଏ ରହୁଛି ସିମୁଳି ଝରଣା ନୟାଗଡ଼ର ଗୋଟେ ବଢ଼ିଆ ଜାଗା ଏବଂ ଆମର ଜିରାଙ୍ଗ ଯେଉଁଠିକି ଜୈନ୍ଙ୍କର ପ୍ରତିମୂର୍ତ୍ତି ପଚିଶି ଫୁଟ୍ର ମୂର୍ତ୍ତି ଅଛି ସେଇଟା ଗୋଟେ ସୁନ୍ଦର ମୂର୍ତ୍ତି ଦେଖିବାକୁ ଭଲ ଲାଗେ